ଆମେ ଆମ ଅଞ୍ଚଳର ବହୁତ ଲୋକ ଗରିବ ଅଛୁ କିନ୍ତୁ ସ୍ବାସ୍ଥ୍ୟବୀମା ସ୍ବାସ୍ଥ୍ୟବୀମା କାର୍ଡ଼ ଆମକୁ ସରକାର ଗୋଟିଏ ଦେଇଛନ୍ତି ସେ ହେଉଛି ବିଜୁ ସ୍ବାସ୍ଥ୍ୟବୀମା କାର୍ଡ଼ ସେଥିରେ ଆମେ ଘରର ଯେକୌଣସି ଲୋକର ଦେହ ମୁଣ୍ଡ ଅସୁବିଧା ହେଲେ ପଇସା ଅଭାବରୁ ସେ କାର୍ଡ଼ଟି ନେଇ ଦେଖାଇ ଆମେ ସେଥିରେ ସେ କାର୍ଡ଼ରୁ ପଇସା କିଛି କଟେ ଆମେ ଔଷଧ ଆଣି ଭଲ ହେଉ